ହ୍ୟାଲୋ

ହଁ ସମ୍ବାଦ ଅଫିସରୁ କହୁଥିଲି

ମ୍ୟାଡ଼ାମ୍ ସମ୍ବାଦ ପେପର୍ ଉପରେ ଆଜିକାଲି ବହୁତ ଡିମାଣ୍ଡ ଅଛି ଆଉ ଆପଣଙ୍କୁ ଡୋର ଡେଲିଭରି ସର୍ଭିସ୍ ଇନଟାଇମରେ ମିଳିବ

ଠିକ ଅଛି ଆପଣଙ୍କର ପ୍ରଗତି ପ୍ରଗତିବାଦୀ ଯଦି ମଗେଇବେ ଆପଣଙ୍କର ଇନଟାଇମ୍ ଆପଣଙ୍କର ଯେଉଁ ସମୟରେ ଦରକାର ଡୋର ଡେଲିଭରି ଠିକରେ ଆମେ ପହଞ୍ଚେଇ ଦେବୁ ଠିକ ଅଛି ଆପଣଙ୍କ ଇଚ୍ଛା ନାଇଁ ନାଇଁ ନାଇଁ ସେଇଟା ଠିକ ନାହିଁ